ଆଜିକା ଦିନରେ ପିଲାମାନେ ସ୍କ୍ରିନ ଟାଇମ ଓ ମୋବାଇଲରେ ଖେଳ ଦେଖୁଥିବାରୁ ପିଲାମାନେ ଆଉଟ ଡୋର ଗେମ ଖେଳିପାରୁନାହାନ୍ତି ତେଣୁ ସେମାନଙ୍କୁ ଖେଳିବା ପାଇଁ ବର୍ତ୍ତମାନ ଆମ ଓଡ଼ିଶା ସରକାର ବହୁତ ପ୍ରୋତ୍ସାହନ କଲେଣି ଯେହେତୁ ପ୍ରତି ଗାଁ ରେ ଗୋଟିଏ ଗୋଟିଏ ଖେଳ ପଡ଼ିଆ ସୃଷ୍ଟି କରା ଗଲାଣି କାହିଁକିନା ଆଉଟ ଡୋର ଗେମ ଖେଳିବା ପାଇଁ ପିଲାମାନଙ୍କୁ ପ୍ରୋତ୍ସାହନ ଦିଆଯାଉଅଛି କାହିଁକି ସେମାନେ ସବୁବେଳେ ସ୍କ୍ରିନ ଟାଇମରେ ବା ମୋବାଇଲରେ ଖେଳ ଖେଳୁଥିବାରୁ ସେମାନଙ୍କର ଶାରୀରିକ ଉପରେ କିଛି ପ୍ରଭାବ ପଡ଼େ ନାହିଁ ତେଣୁ ଶାରୀରିକ ଦକ୍ଷତା ଠିକ ରହିବା ପାଇଁ ପିଲାମାନଙ୍କୁ ଅଧିକ ଖେଳିବା ପାଇଁ ଉତ୍ସାହିତ କରିବା ପାଇଁ ଆମ ପାଖରେ ଏବେ ସରକାର ଯେଉଁ ଖେଳ ପଡ଼ିଆ ଦେଇଛନ୍ତି ସେହି ଖେଳ ପଡ଼ିଆର ଉନ୍ନତି କରିବା ସହିତ ପିଲାମାନେ ମଧ୍ୟ ଆଉଟ ଡୋର ଗେମରେ ଲିପ୍ତ ରହୁଛନ୍ତି ତେଣୁ ଆମ ପିଲାମାନେ ଶାରୀରିକ କ୍ଷମତାରେ ବର୍ତ୍ତମାନ ଏହି ଖେଳ ପଡ଼ିଆ ଯୋଗୁଁ ଉତ୍ସାହିତ ହେଉଛନ୍ତି